ବଉଦ ଜିଲ୍ଲା ଉପଲବ୍ଧ ଶିକ୍ଷା କିମ୍ୱା ଶିକ୍ଷଣ ସୁଯୋଗ ପାଉଥିବା ମହାବିଦ୍ୟାଳୟ ନାମ ଆଞ୍ଚଳିକ ଗ୍ରାମ ପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟ ବଉଦ ଏହି ମହାବିଦ୍ୟାଳୟରେ ପଢ଼ିବା ଦ୍ୱାରା ଛାତ୍ରଛାତ୍ରୀମାନଙ୍କର ଉନ୍ନତି ବିକାଶ ହେବା ସହିତ ଭବିଷ୍ୟତରେ ଭଲ ମଣିଷ ହଉ ହୁଅନ୍ତି